ହ୍ୟାଲୋ ହଁ ହଁ ଖବର କାଗଜ ଅଛି ଦର ହଁ ଅଛି ଓଡ଼ିଆ ଖବ ଓଡ଼ିଆ ଖବର କାଗଜ ଅଛି ତା'ପରେ ଇଂଲିଶ ହିନ୍ଦୀ କେଉଁଟା ଦରକାର ଆପଣଙ୍କର ହଁ ହିନ୍ଦୀ ଅଛି ହଁ ହଁ ହଁ ହଁ ଠିକ୍ ଅଛି ହଁ ହଁ ସେଠି କେତେ ଦରକାର ଆପଣଙ୍କର ହଁ ହଁ ସବୁ ଭଲ ଅଛି ପୁରା କାଗଜ ପତ୍ର ପୁରା ସବୁ ଭଲ ଅଛି ଆଜିର ହଁ

ହଁ ହଁ ଠିକ୍ ଅଛି ଦେଇ ଦେବି ଆପଣଙ୍କୁ ହଁ ବହୁତ ସାରା ଅଛି ତ କେତେ କେତେ ପେଟି ଦରକାର ଆପଣଙ୍କୁ କେତେ ପେଟି ଦରକାର ପେପର୍ ଫିର୍ ବି ମୁଁ ଦଶହଜାର ଟଙ୍କା ନେବି ଦଶହଜାର ହଁ ହଁ ଠିକ୍ ଅଛି ଭଲ ପୁରା ପେପର୍ ପୁରା ଆଜିର ପେପର୍ ନା ଭଲ ପେପର୍ ପୁରା ଆପଣ ନେଇ ନେଇଯିବେ ଗୋଟେ ପିଲା ରଖିଦେବି ମୁଁ ଠିକ୍ ଅଛି ଦୋକାନରେ ହଁ ହଁ ହଁ ଖାଲି ହିନ୍ଦୀ ଖାଲି ହିନ୍ଦୀ ପେପର୍ ଦରକାର ଖାଲି ହିନ୍ଦୀ ପେପର୍ ଦରକାର ହଁ ହଁ ଓଡ଼ିଆ କେତେଟା ଚାହିଁଏ ଦରକାର୍ ଠିକ୍ ଅଛି ହଁ ହଁ ଗୋଟେ ପିଲା ରଖିଥିବି ରଖିଥାଉ ଥିବି ନା ମୁଁ ପିଲାଙ୍କୁ କହିଦେବି ଆପଣଙ୍କର ପେପର୍ ଠିକ୍ କରି ରଖି ଦେବେ ତା'ପରେ ଆପଣ ନେଇଯିବେ ଆସିକି ନା ହଁ ହଁ ହଁ ହଁ ଠିକ୍ ଅଛି ଠିକ୍ ଅଛି

ହଁ ପୁରା ଫାଷ୍ଟ୍ କ୍ଲାସ୍ ପେପର୍ ନାଇଁ ପୁରା ଭଲ ପେପର୍ ଆଉ ଆପଣଙ୍କୁ ତ ଓଡ଼ିଆ ପେପର୍ କେତେ କେତେଟା ଦରକାର ହିନ୍ଦୀ ପେପର୍ ଦରକାର ହିନ୍ଦୀ ପେପର୍ କେତେ ପେଟି ପଚିଶ ପେଟି ଦରକାର ଆଉ ହଁ ହଁ ଠିକ୍ ଅଛି ମୁଁ ଗୋଟେ ପିଲା ରଖି ଦେଇଛନ୍ତି ସେ ପିଲାଙ୍କୁ କହିଦେବି ମୁଁ ଆପଣଙ୍କର ପେପର୍ ସବୁ ଠିକ୍ କରି ରଖି ଦେବେ ତା'ପରେ ଆପଣ ଆସି ନେଇଯିବେ ଠିକ୍ ଅଛି

ହଁ ହଁ ହଁ ପୁରା ଫାଷ୍ଟ୍ କ୍ଲାସ୍ ପେପର୍ ଅଛି ଗୋଟେ ପେପର୍ ହଁ ହଁ ପଠାଇ ଦିଅ ଗୋଟେ ପେପର୍ ଦୁଇଟଙ୍କା କରି ବିକୁଛନ୍ତି ଆପଣ ଦଶହଜାର ଟଙ୍କାରେ ପୁରା ପେଟି ପେଟି ନେଇଯିବ ତ